ମୋ ପ୍ରିୟ ଖେଳ ହେଉଛି ବ୍ୟାଡ଼ମିଣ୍ଟନ ଯେହେତୁ ବ୍ୟାଡ଼ମିଣ୍ଟନ ଫିଜିକାଲ୍ ହେଲ୍ଥ ପାଇଁ ବହୁତ ଭଲ ଥାଏ ଆଉ ବ୍ୟାଡ଼ମିଣ୍ଟନ ମୋତେ ବହୁତ ଭଲ ଲାଗେ ବ୍ୟାଡ଼ମିଣ୍ଟନ ଆମେ ସିଙ୍ଗଲ୍ ସିଙ୍ଗଲ୍ ବି ଖେଳିପାରୁ ଆଉ ଡବଲ୍ରେ ବି ଖେଳିପାରୁ ତ ସେଇଟା ବହୁତ ମଜା ଲାଗେ ବ୍ୟାଡ଼ମିଣ୍ଟନ ଖେଳିବାକୁ ତାହିଁରେ ଗୋଟେ ବ୍ୟାଡ଼ମିଣ୍ଟନ ଥାଏ ଆଉ କର୍କ ଥାଏ ତ ସେଇଟାରେ ଡେଇଁ ଡେଇଁକି ଆମେ ଖେଳିଥାଉ ତ ସେଇଟା ବହୁତ ଫିଜିକାଲ୍ ପାଇଁ ଇଫେକ୍ଟ କରେ ଆଉ ବହୁତ ମଜା ବି ଲାଗେ